ଆମର୍ ଗାଁରେ ଆମେ ଯେନ୍ ନୂଆ ଯେନ୍ ଖାଏସୁଁ ଆମେ ନୂଆ ଯେନ୍ ଖାଏସୁଁ ସକାଲୁ ସମସ୍ତେ ଉଠ୍ସୁଁ ଆଉ ସମସ୍ତେ ଘର୍ ଦ୍ଵାର ଘସା ଲିପା କରି କରି ଆଘ୍ଲିନୁ କରିଥିସୁଁ ସବୁ ସଫା ସୁତ୍ରା ହେଇଥିସୁଁ ଆଉ ନୂଆ କପ୍ଡ଼ା ଲତା ଆନିକରି ସମସ୍ତେ ଗାଧେଇ ବୁଡ଼ି କରି ନୂଆ କପ୍ଡ଼ା ଲତା ପିନ୍ଧିକରି ଆମର୍ ଯେନ୍ ଜମିନ୍ ବି ଅଛେ

ପରମ୍ପରା ଅଛେ ଆମର୍ ଜମିନ୍ ଯେନ୍ ଅଛେ ଆମର୍ ସେ ଜମିନ୍ ଦେଖି ଘି ସଲ୍ତା ବଳ୍ତା ଧରିକରି ଆମେ ଯାଇକରି ସେ ଜାଗାରେ ପୂଜା କର୍ମୁ ଘର୍କେ ଆସ୍ମୁ ଘର୍ ତେତ୍କୁ ଆମର୍ ମା'ମାନେ ଯେନ୍ ଥିବେ ସମସ୍ତେ ସେମାନେ ପୂଜା ପାଠ୍ କରି କୁରା କରି ସେନୁ ଆମେ ନୂଆ ଚୂଡ଼ା ଖାଇକରି ସମସ୍ତେ ବସ୍ମୁ ଆଉ ନୂଆ ଚୂଡ଼ା ଖାଏମୁ ଆଉ ଛୋଟ୍ମାନ୍କୁ ଆଶୀର୍ବାଦ ଦେମୁ ବଡ଼୍ମାନ୍କୁ ଜୁହାର୍ କର୍ମୁ ଖାଇ ସାଏଲା ପରେ ଆମେ କୀର୍ତ୍ତନ୍ କର୍ସୁଁ ଆମେ କୀର୍ତ୍ତନ୍ ପାର୍ଟି ବାହାରିସୁଁ କୀର୍ତ୍ତନ୍ କର୍ସୁଁ ସମସ୍ତେ ଇ ବାହାରି କରି ଛୁଆମାନେ ବଡ଼୍ମାନେ ସମସ୍ତେ ବାହାରି କରି ଆମର୍ କ୍ଲବ୍ ଘର୍ ଅଛେ ଆମର୍ କ୍ଲବ୍ ଘର୍ନୁ ବସିକରି ଆମେ କୀର୍ତ୍ତନ୍ ଯୋଗଦାନ୍ ଦେସୁଁ